କାର୍ଯ୍ୟ ସ୍ୱାସ୍ଥ୍ୟ ରକ୍ଷା ଉପରେ ଫିଡ଼୍ବ୍ୟାକ୍ କୋଭିଡ଼୍ ଇତ୍ୟାଦି ବେଳେ ଡ୍ରାଇଭର୍ ମାସ୍କ୍ ପିନ୍ଧି ନଥିଲେ ଘଟଣାର ଉପରେ ଏକ ଡ୍ରାଇଭର୍କୁ ମାସ୍କ୍ ପିନ୍ଧିବାକୁ କୁହନ୍ତୁ କିମ୍ବା ମହିଳା ସିଟ୍ ଅସ୍ୱାସ୍ଥ୍ୟକର ବ୍ୟାଗ୍ ପାଇଁ ଟ୍ରାନ୍ସପୋର୍ଟ ଏଜେନ୍ସି ନିକଟର ଅଭିଯୋଗ କରନ୍ତୁ ନୈରାଶ୍ର ପ୍ରଦର୍ଶନ କରନ୍ତୁ କୋଭିଡ଼୍ ବେଳେ ଲୋକମାନେ ବହୁତ ସମସ୍ୟାରେ ପଡ଼ିଲେ ବଟ୍ କୌଣସିଟି ଜାଗାକୁ ଯିବାକୁ ମନା ମାସ୍କ୍ ବ୍ୟବହାର ନକଲେ ବହୁତ ପ୍ରୋବ୍ଲେମ୍ ହଉଥିଲା ତଥାପି ଲୋକମାନେ ବହୁତ ପ୍ରୋବ୍ଲେମ୍ ଫେସ୍ କରିଛନ୍ତି କେଉଁ ଦୋକାନ ବାଡ଼ି ଯିବାକୁ ବି ପ୍ରୋବ୍ଲେମ୍ କେଉଁ ଦୋକାନ ଖୋଲା ହଉନଥିଲା ଆଉ ରାସ୍ତାରେ ଲୋକମାନେ ପୁରା ମାସ୍କ୍ ପିନ୍ଧି ଚାଲିବା ଦରକାର ମେଡ଼ିକାଲ୍ ଗଲେ ବି ସବୁ ଜାଗାରେ ମାସ୍କ୍ ପିନ୍ଧି ଡିଷ୍ଟାନ୍ସ ମେଣ୍ଟେନ୍ କରିବା ଦରକାର

ବହୁତ ହେଲ୍ପ କରିଛନ୍ତି ବାହାର ରାଜ୍ୟରୁ ବାହାର ରାଜ୍ୟରୁ ବି ଆସିକି ଲୋକମାନ ଓଡ଼ିଶା ଲୋକମାନଙ୍କୁ ସମସ୍ତଙ୍କୁ ଖାଇବା ଏ ସବୁକିଛି ଦେଇଛନ୍ତି ବହୁତ ପରିସ୍ଥିତି ପୁରା ଖରାପ ଥିଲା ଲୋକମାନେ ଘରୁ ବାହାରି ପାରୁନଥିଲେ ଖାଇବା ପିଇବା ବି ଅଧା ଲୋକ ପାଇପାରୁନଥିଲେ ଲୋକମାନଙ୍କୁ ବହୁତ କଷ୍ଟ ହେଇଛି କୋଭିଡ଼୍ ସମୟରେ ସେଥିପାଇଁ ପ୍ରିଭିଅସ୍ ଯେମିତି ଆଉ ନେଷ୍ଟ୍ କୋଭିଡ଼୍ ଆସିବା ପାଇଁ ଦିଅନ୍ତୁ ନାହିଁ ଓଡ଼ିଶାରେ ପୁରା ସ୍ୱଚ୍ଛ ରଖନ୍ତୁ ସମସ୍ତେ ମାସ୍କ୍ ପିନ୍ଧି ଭଲରେ ରୁହନ୍ତୁ